ଆମ ଭାରତରେ ଭାରତ ସରକାର ବିଭିନ୍ନ ଗ୍ରାମରେ ଏକ ଆଶା ଦିଦିକୁ ନିଯୁକ୍ତି ଦେଇଚନ୍ତି ଯାହାଫଳରେ ଆମ ଗାଁରେ ବିଭିନ୍ନ ପ୍ରକାର କୌଣସି ବିଭିନ୍ନ ପ୍ରକାର ଲୋକଙ୍କୁ ଜ୍ଵର କିମ୍ବା ଝାଡ଼ା ମ୍ୟାଲେରିଆ ହେଲେ ଆଶା ଦିଦି ଆସି ଚେକ୍ଅପ୍ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ଟ୍ୟାବ୍ଲେଟ୍ ମଧ୍ୟ ଦେଉଛନ୍ତି ଏ ଏବଂ ଛୋଟ କାଟିଆ ଲୋକଙ୍କୁ ଜ୍ଵର କି ଥଣ୍ଡା ହେଲେ ସେ ମଧ୍ୟ ଟାବ୍ଲେଟ୍ କରି ଚେକ୍ଅପ୍ ମଧ୍ୟ କରିପାରୁଛନ୍ତି ଏ ଏବଂ କୌଣସି କୌଣସି ଲୋକର ଦେହ ଅସୁସ୍ଥ ହେଲେ ସେ ମଧ୍ୟ ଏ ଆମ ଆମ ସହିତ ମେଡ଼ିକାଲ୍ ଯାଇ ମେଡ଼ିକାଲ୍ରେ ପ୍ରଥମେ କାଗଜ ପତ୍ର ମଧ୍ୟ କରାଇଦଉଛନ୍ତି ଆହୁରି ଆମ ଘର ପାଖରେ ଏକ ମେଡ଼ିକାଲ୍ ନାହିଁ ବା ଆମ ଗାଁ ପାଖରେ ଏକ ମେଡ଼ିକାଲ୍ ନାହିଁ ଆମ ଗ୍ରାମ ପାଖରେ ସରକାରଙ୍କ ଦ୍ୱାରା ମେଡ଼ିକାଲ୍ କରାଇଦିଆଗଲେ ଆମେ ଆମେ ବହୁତ ଉପକୃତ ହବୁ ଆମ ଗ୍ରାମ ପାଖରେ ମେଡ଼ିକାଲ୍ ନଥିବାରୁ କୌଣସି ଲୋକକୁ ଅତ୍ୟଧିକ କୌଣସି ଲୋକର ଅତ୍ୟଧିକ ଦେହ ଖରାପ ହେଲେ ତାକୁ ମେଡ଼ିକାଲ୍ ନେବା ଆଗରୁ କୌଣସି କୌଣସି ଅଘଟଣ ମଧ୍ୟ ଘଟିଯାଉଚି ତେଣୁ ସରକାର ଆମ ଗ୍ରାମ ପାଖରେ ଏକ ମେଡ଼ିକାଲ୍ ଏକ ସୁସ୍ଥ ସ୍ବାସ୍ଥ୍ୟ ସେବା ପାଇଁ ଏକ ଡାକ୍ତରଖାନା ବା ମେଡ଼ିକାଲ୍ ତିଆରି କରିବା କରିବାକୁ ମୋର ଅନୁରୋଧ